ଆମ ଗ୍ରାମରେ ଖେଳପଡ଼ିଆର ଏମିତିକା ଖେଳ ହୁଏ ଦୌଡ଼ ଖେଳ ହୁଏ ଏମିତିକା କ୍ରିକେଟ୍ ଖେଳ ହୋଇଥାଏ ଫୁଟ୍ବଲ୍ ଖେଳ ହୋଇଥାଏ ଏମିତିକା ମ୍ୟାଜିକ୍ ଚେୟାର୍ ବହୁତ କିଛି ଇତ୍ୟାଦି ଏମିତି ଖେଳ ହୋଇଥାଏ ଯେମିତିକା ଆମ ଦୌଡ଼ ଖେଳ ଯିଏ ଫାଷ୍ଟ୍ ହୋଇଥାନ୍ତି ତାଙ୍କ ପାଇଁ ପ୍ରାଇଜ୍ ଅଛି ସେକେଣ୍ଡ୍ ହୋଇଥାନ୍ତି ତାଙ୍କ ପାଇଁ ବି ପ୍ରାଇଜ୍ ରଖିଥାନ୍ତି ଏହିଭଳି ଖେଳ କରିଥାନ୍ତି ଝିଅ ପୁଅ ଅନେକ ଲୋକ ଖେଳନ୍ତି ଝିଅ ପୁଅ ଅନେକ ଲୋକ ଭାଗ ନେଇଥାନ୍ତି ଯେପରିକା ଦୌଡ଼ ଖେଳରେ ପୁଅ ଝିଅ ଭାଗ ନେଇଥାନ୍ତି ଏମିତିକା କ୍ରିକେଟ୍ ଖେଳରେ ବି ସେମିତି ହୋଇଥାଏ ଅନ୍ୟାନ୍ୟ ଟିମ୍ ଆସିଥାନ୍ତି ଏତିକି ବଡ଼ ଲୋକେ ଆମ ଗାଁର ଇତ୍ୟାଦି ଲୋକମାନେ ଖେଳ କରିଥାନ୍ତି ଅନ୍ୟାନ୍ୟ ଗାଁ ଲୋକେ ଖେଳ ଦେଖିବା ପାଇଁ ଆସିଥାନ୍ତି